ଜୀବନରେ କଳା କାହିଁକି ଗୁରୁତ୍ୱପୂର୍ଣ୍ଣ ଏହା କିପରି ସମାଜକୁ ଉନ୍ନତ କରିବାରେ ସାହାଯ୍ୟ କରେ ଜୀବନରେ କଳା ଗୋଟେ ରହିବ କଳା ହେଉଛି ଜୀବନର ବହୁତ ବଡ଼ ଅନୁଭୂତି ରହିଥାଏ କଳା ଦ୍ୱାରା ଆମେ ସମାଜକୁ କିଛି ଶିକ୍ଷା ଦେଇପାରେ ନିଜେ ବି କିଛି ଶିକ୍ଷା ଲାଭ କରିପାରୁ ସମାଜ ଉପରେ ଭଲ ପ୍ରଭାବ ପକାଇଥାଏ ଆମେ ଗୋଟେ ଚରିତ୍ର ଗ୍ରହଣ କରୁ କଳା ଦ୍ୱାରା ଯେ ଏହି ଚରିତ୍ର ଗୋଟେ ଗ୍ରହଣ କରିବା ଦ୍ୱାରା ଆମେ ସମାଜକୁ ଭଲ ଉପଦେଶ ଦେଇଥାଉ ସମାଜ ସେଇ କଳାଟାକୁ ଦେଖି ଏ ସେମାନେ ଭଲ ଭାବରେ ଦେଖିକି ବୁଝିପାରନ୍ତି ସେଥିପାଇଁ କଳାଟା ରହିବା ନିହାତି ଦରକାର ଯେଉଁ ଜିନିଷଟା ଆମେ କହିଲେ ଜଣକୁ ବୁଝିନଥାଏ ସେହି ଜିନିଷଟା ସେ ଜିନିଷଟି ଆମେ ଯଦି କଳା ମାଧ୍ୟମରେ ତାକୁ ବୁଝାଇବାକୁ ଚେଷ୍ଚା କରାଯାଏ ତ ସେ ଜିନିଷଟା ସେ ଗୋଟେ ପିଲା ହଉ ବା ବୃଦ୍ଧ ହଉ କି ଯୁବକ ହଉ ସେ କଳା ମାଧ୍ୟମରେ ବହୁତ ସହଜ ଭାବରେ ବହୁ ସହଜ ଭାବରେ ନିଜେ ବୁଝିପାରିଥାଏ ସେଥିପାଇଁ ବହୁତ କିଛି ସମାଜକୁ ଉନ୍ନତି କରିଥାଏ ଯେଉଁ ଜିନିଷଟା ଆମେ କହିବା ଦ୍ୱାରା ହେଇନଥାଏ ସେ ଜିନିଷଟା କଳା ମାଧ୍ୟମରେ ହେଇଯାଏ